ଭୁବନେଶ୍ୱରରେ ଶିକ୍ଷା ନିଯୁକ୍ତି ଏବଂ ନେତୃତ୍ୱ ଦୃଷ୍ଟିରୁ ଜିଲ୍ଲାରେ ଅନେକ ଗୁଡ଼ିଏ ଆଇଟିଆଇ ଇଞ୍ଜିନିଅରିଂ ଏବଂ ଆମର କମ୍ପୁଟର ଟ୍ରେନିଂ ସେଣ୍ଟର ମାନ ଖୋଲା ଯାଇଛି ଏଥିରେ ଅନେକ ଗୁଡ଼ିଏ ପିଲା ଶିକ୍ଷା ଲାଭ କରି ବେକାର ହୋଇଛନ୍ତି ଏବଂ ଯାହା ଫଳରେ କି ସେମାନେ କୌଣସି ସଂସ୍ଥାରେ ଚାକିରୀ ନ ପାଇବାରୁ ସେମାନେ ବାହାର ଦେଶ ବାହାର ରାଜ୍ୟ ବା ଦେଶକୁ ଯାଉଛନ୍ତି ଏହା ଦ୍ୱାରା ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଯେଉଁମାନେ ଏ ସୁବିଧା ନ ପାଇଲେ ସେମାନେ ଗ୍ରାମାଞ୍ଚଳ ମାନଙ୍କରେ ରହି ଅନେକ କାମଦାମ କରୁଛନ୍ତି ବିଲାବାଡ଼ିରେ ଖଟୁଛନ୍ତି ଏବଂ କିଛି ନ ପାଇଲେ ମଧ୍ୟ ଜୋତା ସଫା କରୁଛନ୍ତି ଏହିଭଳି ଭାବରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ତେଣୁ ଏହାକୁ ପରିମାର୍ଜିତ କରିବା ପାଇଁ ହେଲେ ଆମ ରାଜ୍ୟରେ ଅନେକ ଗୁଡ଼ିଏ ଶିଳ୍ପସଂସ୍ଥା ବା ଏ ବେକାର ଦୂରୀଭୂତ କରିବା ପାଇଁ କିଛି ସଂସ୍ଥାମାନ ଗଢ଼ିବା ଉଚିତ